ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବାରେ ପାରମ୍ପାରିକ କ୍ରୀଡ଼ାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକି ଯେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମରେ ଯେଉଁ ବିଭିନ୍ନ ପ୍ରକାର ଖେଳ ସେଥିରେ ଅନ୍ତର୍ଭୁକ୍ତ ହେଉଛି ବିଭିନ୍ନ ପ୍ରକାର ସ୍ପୋର୍ଟ ଲମ୍ବ ଜମ୍ପ୍ ଲଙ୍ଗ ଜମ୍ପ୍ ହାଇ ଜମ୍ପ୍ ଏବଂ ସଟ୍ପୁଟ୍ ଜାଭଲିନ୍ ବିଭିନ୍ନପ୍ରକାର ଖେଳ ରହୁଛି ଦୌଡ଼ ଏଥିରେ ପିଲାମାନେ ଅନ୍ତର୍ଭୁକ୍ତ ହେଇପାରୁଛନ୍ତି ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁରେ ସେମାନେ ଖେଳର ସେମାନେ ପାଉଛନ୍ତି ଏଥିପାଇଁ ଯେ ସେଥିରେ ସେମାନେ ଖେଳର ଯେଉଁମାନେ ଉନ୍ନତି କରିକି ଆଗକୁ ଯାଉଛନ୍ତି ସେମାନେ ଯାଇକି ସ୍କୁଲ୍ କଲେଜ୍ରେ ମଧ୍ୟ ଡିବେଟ୍ରେ ସେମାନେ କମ୍ପିଟିସନ୍ ନେଉଛନ୍ତି କମ୍ପିଟିସନ୍ ନେଲାପରେ ସେମାନେ ସିଲେକ୍ସନ୍ ହେଇକି ପଞ୍ଚାୟତ ତରଫରୁ ସେମାନେ ଯାଉଛନ୍ତି ବ୍ଲକ୍ ସ୍ତରକୁ ବ୍ଲକ୍ ସ୍ତରୀୟ ସେଥିରେ ବ୍ଲକ୍ ସ୍ତରୀୟ ଖେଳିଲା ବେଳେ ଡିଷ୍ଟ୍ରିକ୍ଟ ଲେବୁଲ୍ରେ ଯାଉଛନ୍ତି ତା'ପରେ ସେମାନେ ଆନ୍ତର୍ଜାତୀୟ କ୍ରୀଡ଼ାରେ ବି ଭାଗ ନେବା ପାଇଁ ସେମାନଙ୍କୁ ସୁବିଧା ସୁଯୋଗ ମିଳିବାରେ ବହୁତ କିଛି ସାହାଯ୍ୟ କରିଥାଏ ଗ୍ରାମର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ତେଣୁ ପିଲାମାନଙ୍କର ଭବିଷ୍ୟତ ଏଥିରେ ବହୁତ କିଛି ଉନ୍ନତି ହୋଇଥାଏ ସେମାନେ ଫଙ୍କ୍ସନ୍ ପରେ ସେମାନେ ହୁଏତ ଖେଳରେ କେଉଁ କେଉଁ ପିଲା ସେମାନେ ଷ୍ଟେଟ୍ ଲେବୁଲ୍ରେ ଯାଇକି ବି ସେମାନେ ଭଲ ଖେଳରେ ଅନ୍ତର୍ଭୁକ୍ତ ହେଇପାରୁଛନ୍ତି ଏହାର ଭୂମିକା ହେଲା ଏତିକି